ହ୍ୟାଲୋ ଶିବାନୀ ହଁ ହଁ ଯିମା କିଏ ଅଲ୍ ଫ୍ୟାମିଲି ମାନେ ବାପା ମାଆ ଭାଇ ବହେନ ମୁଇଁ ସଭେ ହଁ ବାପା ମାଆକେ କହେଲୁ ନ କହେଲୁ ଯେ କା'ଣା କହେଲେ ହଉ ତାହେଲେ ଗୁଟେ ଠାନେ ନାସ୍ତା ଖାଏମା ହଁ ବହୁତ୍ ଏନ୍ଜୟେ କର୍ମା ହଁ ଆଉ ଫିଲ୍ମ ଦେଖବାର୍କେ ବହୁତ୍ ମସ୍ତ୍ ଲାଗ୍ସିବି ଗା ହଁ ବେଲେ କିନି ମତେ ବି ବହୁତ୍ ଭଲ୍ ଲାଗୁଛେ ଗା ଯିମା ମାଆ ବାପାକେ ବି କହେଲି କି ହଁ ଯିମା ସମସ୍ତେ ଯିମା ତ ସେଲ୍ଫିଟେ ଭି ନେମା ମସ୍ତ୍ ଦିଶ୍ବା ଫୋଟୋଟେ ହେମା ଆଉ ବହୁତ୍ ଭଲ୍ ଲାଗ୍ବା କହେଲେ ଆଉ ବହୁତ୍ ଆଗ୍ରହ ଏ ପୁରା କହେଲେ

ବହୁତ୍ ବହୁତ୍ ପୁରା ମସ୍ତ୍ ଲାଗ୍ବା ୟାର୍ ହ୍ୟାଲୋ ଶିବାନୀ ଯିମା କେଭେ ଯିମା କହେଲେ କି କେତେ ଟାଇମ୍ରେ ଯିମା କହେଲେ ସନ୍ଧ୍ୟା ବେଲେ କେତେ ଟାଇମ୍ ହଉ ଯିମା ସେ ମାଆ ବାପାକେ କହେବୁ ହେତେ ବେଲ୍କେ ବାହାରିଥିବେ ଟାଇମ୍ ଟେବୁଲ୍ରେ ଆମେ ଯିମା ବାଇକ୍ ବାଇକ୍ ମାନେ ବାଇକ୍ରେ ନାଇ ଯାଉଁ ଯେ ଆମେ କାର୍ରେ ଯିମା ମାନେ ସଭେ ମିଲିମିଶି କରି ବହୁତ୍ ଭଲ୍ ଲାଗ୍ବା ବୋ ଠିକ୍ ଅଛେ ରଖୁଛେଁ